ମୁଁ ଖାଦ୍ୟ ପ୍ରସ୍ତୁତି କଲାବେଳେ ଯଦି ମୋ ଖାଦ୍ୟ ଖରାପ ହୋଇଥାଏ ମୁଁ ତାକୁ କେମିତି ଭଲ କରିବି ସେଥିପାଇଁ ମୁଁ ଲୁଣ କମ ଥିଲେ ଲୁଣ ପକାଇବି ପାଣି କମି ଥିଲେ ପାଣି ଦେବ ଯଦି ଅଧିକା ହୋଇଥିବ ସେହିଟା କେମିତି କମାଇବି ସେହି ବ୍ୟବସ୍ଥା ମୁଁ କରିବି କଲର୍ ଯଦି ହୋଇନଥିବ କେମିତି କଲର୍ ଆସିବ ତରକାରୀ କେମିତି ସୁଆଦିଆ ହେବ ସେ ବ୍ୟବସ୍ଥା ମୁଁ କରିବି